ଗଣମାଧ୍ୟମରେ ଓଡ଼ିଆ ଭାଷାର ବୈଶିଷ୍ଠ୍ୟ ହେଲା ଯେପରିକି ରେଡ଼ିଓରେ ବ୍ୟବହୃତ ହେଉଥିବା ଓଡ଼ିଆ ଭାଷା ଦ୍ୱାରା ଆମ ଓଡ଼ିଶାର ସମସ୍ତ ଲୋକ ବୁଝିପାରୁଛନ୍ତି ଏବଂ ଟେଲିଭିଜନରେ ଓଡ଼ିଆ ଭାଷାର ବ୍ୟବହୃତ ଦ୍ୱାରା ସମସ୍ତେ ଆମ ଓଡ଼ିଶାର ଲୋକେ ତାଙ୍କୁ ବୁଝିପାରୁଛନ୍ତି ଏବଂ ବ୍ୟବହୃତ କରିପାରୁଛନ୍ତି ଏବଂ ପ୍ରିଣ୍ଟରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହୃତ ଦ୍ୱାରା ସମସ୍ତେ ଶିକ୍ଷିତ ଓ ଅଶିକ୍ଷିତ ଲୋକ ସମସ୍ତେ ତାଙ୍କୁ ବୁଝିପାରୁଛନ୍ତି ଏଣୁ ଏହା ସହଜ ହେଉଛି ଯେ ଆମର ଓଡ଼ିଆ ଭାଷା ସମସ୍ତଙ୍କୁ ବୁଝିପାରୁଛି ଏବଂ ବୁଝାଇପାରୁଛି